ସ୍ୱଚ୍ଛ ପରିବେଶ ସୁସ୍ଥ ପରିବେଶ ଏଥିପ୍ରତି ଆମେ ସମସ୍ତେ ସଚେତନତା ଏବଂ ସତର୍କ ଅବଲମ୍ବନ କରିବା ଉଚିତ ଗ୍ରାମାଞ୍ଚଳର ପ୍ରାୟତଃ ସ୍ୱଚ୍ଛତା ବିଷୟରେ ସମସ୍ତଙ୍କୁ ସଚେତନ କରିବା ହେଉଛି ଆମ ପ୍ରାଥମିକ କର୍ତ୍ତବ୍ୟ ବିଶେଷ ଭାବେ ଆମେ ପ୍ରଥମେ ପ୍ରାଧାନ୍ୟ ଦେବା ଆଉ ସମସ୍ତଙ୍କୁ ପ୍ଲାଷ୍ଟିକମୁକ୍ତ ପରିବେଶ ପ୍ଲାଷ୍ଟିକ ଯିଏକି ଆମ ପରିବେଶକୁ ପୂର୍ଣ୍ଣମାତ୍ରାରେ ଦୂଷିତ କରିଥାଏ ସେଥିପାଇଁ ଆମେ ସମସ୍ତଙ୍କୁ ପ୍ଲାଷ୍ଟିକର ବହୁଳ ବ୍ୟବହାର ପାଇଁ ଆମେ ସମସ୍ତଙ୍କୁ ବାରଣ କରିବା ନିଷେଦ କରିବା ସେମାନଙ୍କୁ ସଚେତନ କରାଇବା ଡଷ୍ଟବିନ୍ ନିଶ୍ଚିତ ଭାବେ ଆମ ଗ୍ରାମର ପାଖାପାଖି ମେନ୍ ମେନ୍ ଛକ ଜାଗାରେ ଡଷ୍ଟବିନ୍ ଟିକେ ଗଢ଼ି ଆମେ ସେଥିରେ ତାର ସଦୁପଯୋଗ କରିଥାଉ ଅଳିଆ ଆବର୍ଜନା ଚେତକ ଡଷ୍ଟବିନ୍ ମଧ୍ୟରେ ଆମେ ସ୍ଥାନିତ କରିଥାଉ ଏବଂ ଦ୍ୱିତୀୟରେ ଗ୍ରାମାଞ୍ଚଳର ପ୍ରାୟ ଯେଉଁ ନଳକୂପ ଥାଏ ନଳକୂପ ନିକଟରେ ଆମେ ବ୍ଲିଚିଙ୍ଗର ବ୍ୟବହାର କରିଥାଉ ସେଇଠି ସବୁବେଳେ ଆମେ ଚାହିଁଥାଉ କିଭଳି ପରିଷ୍କାର ପରିଚ୍ଛନ୍ନ ରହିବ କାହିଁକି ନା ସେଇଠି ପ୍ରାୟତଃ ଗ୍ରାମାଞ୍ଚଳର ଲୋକମାନେ ପୁରୁଷ ହୁଅନ୍ତୁ ବା ମହିଳାମାନେ ହୁଅନ୍ତୁ ସେଇଠି ସେଇ ନଳକୂପର ପାଖାପାଖି ଅଞ୍ଚଳକୁ ଦୂଷିତ କରିଥାନ୍ତି ସେଇଠି ବ୍ଲିଚିଙ୍ଗର ନିଶ୍ଚିତ ଭାବେ ଆବଶ୍ୟକତା ରହୁଛି ବ୍ଲିଚିଂ ପାଉଡ଼ର ସେଇଠି ଆମେ ବ୍ୟବହାର କରିଥାଉ ଏବଂ ସମସ୍ତଙ୍କୁ ସଚେତନତା କରିଥାଉ ସେଇଠି କିଭଳି ଦୂଷିତ ପରିବେଶ ସୃଷ୍ଟି ନ କରନ୍ତି ସମସ୍ତେ ଆଉ ଦ୍ୱିତୀୟରେ ଯେଉଁଠି ଗାଁ ଗହଳିରେ ନାଳ ଥାଏ ପାଣିରେ ନାଳ ଥାଏ ତାକୁ ମଧ୍ୟ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ଆମେ ସର୍ବଦା ପ୍ରୟାସ ରଖିଥାଉ ଗ୍ରାମର ସମସ୍ତ ଯୁବବନ୍ଧୁମାନଙ୍କୁ ଯୁବ ସ୍ୱଚ୍ଛାସେବୀ ବନ୍ଧୁମାନଙ୍କୁ ପ୍ରାୟତଃ ମାସରେ ଦୁଇ ଦିନ ପନ୍ଦର ଦିନରେ ଥର ଲେଖାଏ ଆମେ ଏକ ସଚେତନତା ସ୍ୱଚ୍ଛତା ନେଇ ସଚେତନତା କାର୍ଯ୍ୟକ୍ରମ କରିଥାଉ ସହଯୋଗ ଲୋଡ଼ିଥାଉ ସମସ୍ତ ଯୁବ ସ୍ୱଚ୍ଛାସେବୀ ମାନଙ୍କର କିଭଳି ଆମ ଗାଁ ଆମ ପରିବେଶ ଆମ ଅଞ୍ଚଳ ସ୍ୱଚ୍ଛ ରହିବ ସଫା ରହିବ ସେଦିଗରେ ଆମେ ନିଶ୍ଚିତ ଧ୍ୟାନ ରଖିଥାଉ କାହିଁକିନା ସ୍ୱଚ୍ଛ ପରିବେଶ ସୁସ୍ଥ ପରିବେଶ ଆମେ ଯେତେ ପରିବେଶକୁ ସ୍ୱଚ୍ଛତା ରଖିବା ନିଶ୍ଚିତ ଭାବେ ଆମ ଗାଁ କାହିଁକି ଆମ ଅଞ୍ଚଳ କାହିଁକି ଆମେ ସମସ୍ତେ ଏକ ସୁସ୍ଥ ପରିବେଶର ବାତାବରଣ ଭିତରେ ରହିପାରିବା ତେଣୁ ଆମେ ସମସ୍ତେ ସେଥିପାଇଁ ସ୍ୱଚ୍ଛତା ପ୍ରତି ସଜାଗ ରହିବା ଉଚିତ ସଚେତନତା ସୃଷ୍ଟି କରିବା ଉଚିତ ଏ ଦିଗରେ ବିଶେଷ ଭାବେ ଯୁବବନ୍ଧୁମାନେ ଯୁବ ବ୍ୟକ୍ତି ବିଶେଷମାନେ ସଜାଗ ରହିବା ଉଚିତ ସମୟ ବଦଳିଛି ଦୁନିଆ ବଦଳିଛି ତେଣୁ ସମସ୍ତଙ୍କୁ ସ୍ଵଚ୍ଛତା ଉପରେ ସଚେତନତା ଆବଶ୍ୟକ କରୁଛି ଯେତେ ଆମେ ଆମ ପରିବେଶକୁ ସ୍ୱଚ୍ଛ ରଖିବା ପରିଷ୍କାର ପରିଚ୍ଛନ୍ନ ରଖିବା ସେତେ ଆମ ସମାଜ ଏବଂ ଆମ ସମାଜର ସମସ୍ତ ଅଧିବାସୀ ସମସ୍ତେ ସୁସ୍ଥତା ଅବଲମ୍ବନ କରିବେ ଏଥିପାଇଁ ଆମେ ସମସ୍ତେ ସବୁ ସର୍ବଦା ସ୍ୱଚ୍ଛତାକୁ ପ୍ରୟାସ ଦେବା ଉଚିତ